ହଁ ସାଙ୍ଗ ରେଟିଂ କେତେ ଓଲା ଉବେର୍ ଯିବାର ଥିଲା ତ ବାହାରକୁ ଟିକିଏ ତା'ର ରେଟ୍ କେମିତି ରେଟିଂ କେମିତି ଚାରି ନା ପାଞ୍ଚ ଓଲାର ଏଇ ଯିବାର ଥିଲା ତ ପାଖକୁ ରାୟଗଡ଼ା ତା'ର ଯାତ୍ରା ହଁ ସବୁ ହଁ ସାଙ୍ଗ ହଁ